ଆମେ ପଦଯାତ୍ରା ଯାଇଥିଲୁ ଉଟି ସେଇ ଉଟି ବହୁତ ସୁନ୍ଦର ଜାଗାଟା ଆଉ ସେ ଜାଗା ବହୁତ ସୁନ୍ଦର ଯେ ପ୍ରକାର ଲୋକମାନେ ଯାଇକି ସେଠି ବାସ କରିବାକୁ ବି ଚାହାନ୍ତି ଆଉ ଆମ୍ଭେ ସେଇ ଜାଗାରେ ଦଶ ଦିନ ରହିଲୁ ଦଶ ଦିନ ରହିଲୁ ଆଉ ଲୋକମାନର ସେଇ ଜାଗାର ଲୋକମାନେ ବି ବହୁତ ଭଲ ଆମର ପଇସା ବି ଏତେ ଖର୍ଚ୍ଚ ହେଲା ନାହିଁ ସେ ଜାଗାରେ ଆଉ ସେଇଟିର ରୋଡ଼ ସେଇଟିର ପାହାଡ଼ ମାନ ବି ବହୁତ ସୁନ୍ଦର ସେଇଠାରୁ ଲୋକମାନେ ବି ବହୁତ ସଂସ୍କାରିଟା ମାନେ ଅଛନ୍ତି ଆଉ ବହୁତ ଏବେ ଆପଣ କେଉଁ ଜାଗାରେ କ'ଣ ହେଇଛି ଯାଏ ତାଙ୍କେ ମାନେ ବହୁତ ଆପଣଙ୍କୁ ସାହାଯ୍ୟ କରିବେ ଆଉ ସେହି ଜାଗାରେ ଆପଣ ବହୁତ ଖୁସି ବାସିି ମିିଶା ରହିପାରନ୍ତି ଆଉ ସେଇଟିର ଯେଉଁ ଲୋକମାନେ ଅଛନ୍ତି ସବୁ ଜାଗାରେ ସବୁ ଜାଗାରେ ଆପଣଙ୍କୁ ସାହାଯ୍ୟ କରିବେ ଆମ୍ଭେ ସେଇଠି ଯାଇ ଦଶ ଦିନରେ ବହୁତ କିଛି ଶିଖିଲୁ ସେଇଠିର ଲୋକମାନଙ୍କୁ ଆଉ ଆମ୍ଭେ ସେଇଠି ରହିବାକୁ ବି ଭାବୁଥିଲୁ ଆଉ ହାଇକିଙ୍ଗ ସେ ପାହାଡ଼ ଚଗିବାଟାରେ ଆପଣଙ୍କର ପଇସା ବହୁତ ନଷ୍ଟ ହୁଏ ନାହିଁ ଲୋକମାନେ ପାଞ୍ଚଶହ ଟଙ୍କାରେ ଆପଣଙ୍କୁ ହାଇକିଙ୍ଗରେ ନିଅନ୍ତି ବହୁତ ଜାଗା ପାହାଡ଼ ଜାଗାରେ ଫରେଷ୍ଟ ଜାଗାରେ ନିଅନ୍ତି ଆଉ ବହୁତ ଖୁସି ଲାଗେ ସେହି ଜାଗାରେ